ଏପରି ବହୁତ ୟୁଟ୍ୟୁବର୍ ଅଛନ୍ତି ଯୋଉମାନେ ନୃତ୍ୟ ପରିବେଷଣ କରୁଥାନ୍ତି ସେଥିରେ କିଛି ଫୋଲ୍କ ଡ୍ୟାନ୍ସ୍ କିଛି ପ୍ରାକୃତିକ ଏବଂ ପାରମ୍ପାରିକ ନୃତ୍ୟ ଆଦି ପରିବେଷଣ କରିଥାନ୍ତି ଆମ ଓଡ଼ିଶାର ପ୍ରମୁଖ ନୃତ୍ୟ ହେଉଛି ଓଡ଼ିଶୀ ଏବଂ ତା'ପରେ ଆସୁଛି ସମ୍ବଲପୁରୀ ନୃତ୍ୟ ଏହି ନୃତ୍ୟକୁ ମଧ୍ୟ ବହୁ ପ୍ରକାରରେ ବହୁତ ଗୁଡ଼ାଏ କଷ୍ଟ୍ୟୁମ୍ ସହିତ ନୃତ୍ୟ ପରିବେଷଣ କରିଥାନ୍ତି ତା ସହିତ ଟିଭିରେ ମଧ୍ୟ ଅନେକ ଗୁଡ଼ାଏ ନୃତ୍ୟ ପରିବେଷଣକାରୀ ସୋ ଆସିଥାଏ ଯେଉଁଥିରେ ଛୋଟ ରୁ ଆରମ୍ଭକରି ବଡ଼ ପିଲାମାନେ ସବୁ ନୃତ୍ୟ ପରିବେଷଣ କରିଥାନ୍ତି ସେମାନେ ଖୁବ୍ ଭଲ ଭାବରେ ପାରମ୍ପାରିକ ନୃତ୍ୟ ଗୁଡ଼ିକୁ ପରିବେଷଣ କରିଥାନ୍ତି ଯାହା ଦେଖିବାକୁ ଖୁବ୍ ମନୋରମ ଲାଗେ ଏବଂ ତାଙ୍କର ସେହି କଳା ମନଟିକୁ ରଞ୍ଜିତ କରିଥାଏ ତା ସହିତ ୟୁଟ୍ୟୁବର୍ ମାନେ ମଧ୍ୟ ନିଜ ଭଳି କିଛି ନିଜ ମତରେ ହିଁ ଭିଡ଼ିଓଟିକୁ ବନାନ୍ତି ଏବଂ ତାକୁ ପୋଷ୍ଟ୍ କରିଥାନ୍ତି ଖୁବ୍ ସୁନ୍ଦର ଲାଗେ ଦେଖିବାପାଇଁ ଖୁବ୍ ବଢ଼ିଆ କରି ସେମାନେ ତାଙ୍କ କାର୍ଯ୍ୟଟିକୁ ସମ୍ପର୍ଣ୍ଣ କରିଥାନ୍ତି